ହଁ ଆଜ୍ଞା କିଏ କହୁଥିଲେ

ଆରେ ସେଟା ମୋର ନୁହେଁ ମୁଁ ସେ ମଦନବାବୁଙ୍କର ଧରିଛି ସେ ବିକିବେ କହୁଥିଲେ ତ ତାଙ୍କୁ ହଁ ତାଙ୍କ ଦୁଇଟା ଜମିର ମୋତେ କଣ୍ଟାକ୍ଟ୍ ଦେଲେ ଆପଣ କେଉଁ କେଉଁ ଜମିଟା ମାନେ ଚୁଜ୍ କରିଛନ୍ତି ସେ ରୋଡ୍ ସାଇଡ୍ରେ ଯେଉଁଟା ଅଛି ନା ସେ ଫାଙ୍କା ସାଇଡ୍ରେ ଯେଉଁଟା ଅଛି ହଁ ସେ ରୋଡ୍ ସାଇଡ୍ର ପ୍ରାଇସ୍ ଜାଣିଛନ୍ତି ତ ଚାଳିଶରୁ ପଚାଶ ଲକ୍ଷ ଟଙ୍କା ପଡ଼ିବ

ନାହିଁ ଦେଖନ୍ତୁ ନା ଆପଣ ରୋଡ୍ ସାଇଡ୍ରେ ଅଛି ଆଉ ଜାଗାଟା ବି ବଡ଼ ଅଛି ନା ତା'ପାଇଁ କେତେ ତା'ପାଇଁ କେତେ କ'ଣ ମିଳୁଛି ଲୋକମାନେ କହୁଛନ୍ତି ଷାଠିଏ ସତୁରୀ ଲକ୍ଷରେ କିଣିବେ ଆପଣଙ୍କୁ ଆହୁରି ଚାଳିଶ ପଚାଶରେ କହିଲି ହଁ ଚାଳିଶ ପଚାଶ ଲକ୍ଷ ସେଇଟା ହେଉଛି ଆମର ଦେଖନ୍ତୁ ଆପଣ ଦେଲେ ସେଉଠୁ ମୋର କମିସନ୍ ରହୁଛି ଆଉ ଜମି ଜମିଆକୁ ମାନେ ଜମିମାଲିକକୁ ଦେଇତେ ପଡ଼ିବ ନା ମୋର ଯଦି ଟେନ୍ ପର୍ସେଣ୍ଟ କମିସନ୍ ନ ରହିଲେ ମୁଁ କାହିଁ ବିକିତେ ଯିବି ନାଇଣ୍ଟି ପର୍ସେଣ୍ଟ୍ ଶେୟାରିଂ ସେଇଟା ଜମି ମାଲିକର ରହୁଛି ନା ସିଏ ନେବ ଆଉ ମୋର ଟେନ୍ ପର୍ସେଣ୍ଟ୍ ମାତ୍ର ରହୁଛି ତ ଚାଳିଶ ପଚାଶ ଲକ୍ଷ ମାନେ ତୁମେ ଦେଲେ ସେନୁ ମୁଁ ମୁଁ ଆଉ କେତେ ପାଇବି କୁହ ନା ଆପଣ କେତେ ଦେଇପାରିବେ ଆପଣ କେତେ ଦେଇପାରିବେ ତ ଆପଣ ସେ ଯେଉଁ ଇଏ ପାଖରେ ଯେ ରାସ୍ତାଟା ଅଛି ସେଇଟା କିଣୁନାହାନ୍ତି ସେହି ଜାଗାଟା ଆମର ଯେଉଁ ଅଲଗା ଜାଗା ମାନେ ସେ ବିଲ ମଝିରେ ଯେଉଁ ଜାଗାଟା ଅଛି ସେଇଟା କିଣୁନାହାଁନ୍ତି

ରାସ୍ତା ପାଖ ଜମିଟା ମାନେ ଟିକେ ଦେଖନ୍ତୁ ପଡ଼ିବ ହେଲା ଅଧିକା ପ୍ରାଇସ୍ ପଡ଼ିବ ତ ମୁଁ କ'ଣ କହିବି ଏଇନା ଆପଣଙ୍କର କିଛି ଜମି କାଟିକି ରଖିଦେବେ ଆପଣ ଗୋଟେ କାମ କରନ୍ତୁ ଆଉ ପାଞ୍ଚ ଲକ୍ଷ ଦେଇଦିଅନ୍ତୁ ଦେଲେ ମୁଁ ପୁରା ଜମିଟା ଦେଇଦେବି

କାଗଜପତ୍ର ଆପଣଙ୍କର କାଗଜପତ୍ର ଆସନ୍ତୁ ଆମ ଅଫିସ୍ରେ ଆସନ୍ତୁ ସେଠାରେ ଦେଖା କରନ୍ତୁ ଦେନେ କାଗଜପତ୍ର ସେଇଠି ହେଇଯିବ ହଁ ଆପଣ ଟୋଟାଲ୍ କ୍ୟାସ୍ ଦେବେ ନା ମାନେ ଚେକ୍ ଫେକ୍ରେ ଦେବେ ହଁ ଏତେ ବଡ଼ ଆମାଉଣ୍ଟ୍ ଆମର କ୍ୟାସ୍ରେ ନିଆଯାଏନି ନା କାଗଜପତ୍ର ପାଇଁ ସେତେ ମାନେ ସେଗୁଡ଼ାକ ସବୁ ଫ୍ରୀରେ ଦିଆଯାଉଛି ହେଲା ତୁମେ ଖାଲି ଜମି ଜମି ପଇସାର ଯେଉଁ ପଇଁତିରିଶ ଲକ୍ଷ ଟଙ୍କା ହଁ ସେଇଟା ସେଇଟା ଆମ ତରଫରୁ ହେଉଛି ତୁମେ ତୁମର କେବଳ ଜମି ପ୍ରାଇସ୍ଟା ଦେବ

ନାହିଁ ଆପଣ ଜମି କିଣିବେ ଯେ ଆପଣ ଯେବେ ମନ ସେବେ ଆସନ୍ତୁ ଆମର ସେ ଜମିଟା ତେଣୁ ମୁଁ ଆପଣଙ୍କ ନାଁରେ ରେଜିଷ୍ଟର କରୁଛି ଆପଣ ଗୋଟେ କାମ କରନ୍ତୁ ଆପଣ କାଲି ଆସନ୍ତୁ ଜମିଟାକୁ ଟିକେ ଭଲସେ ଦେଖନ୍ତୁ ଯଦି ଯଦି କ'ଣ କିସ ହେବ ତ ମୁଁ ଆଉ ଲକ୍ଷେ ଦୁଇ ଲକ୍ଷ କମାଇ ଦେବି କାଲି ଉପରଓଳି ହଁ ନାହିଁ କାଲି ଉପରଓଳି ତ ମୋର ଗୋଟେ ଅଛି ସେ ଯେଉଁ ଧରିଛି ଶମ୍ଭୁନାଥଙ୍କର ଜମିଟା ସେ ଜମିଟା ତାଙ୍କର ବିକ୍ରି ଅଛି କାଲି ଉପରଓଳିରେ ହଁ ସେ ନା ବିଲ ମଝିରେ ନୁହେଁ ତାଙ୍କର ଆଉ ଗୋଟେ ଜମି ତାଙ୍କର ଅଛି ଆମର ସେ ଯେଉଁ ଆମ ଗାଁରେ ଗ୍ରାମରେ ପଛପଟେ ଗୋଟେ ଅଛି ତାଙ୍କର ଦୁଇ ତିନି ଏକରର ହଁ ସେ ଜମିଟା ତାଙ୍କର କାଲି ବିକ୍ରି ଅଛି ତ କାଲି ଗୋଟେ କାମ କରନ୍ତୁ ସକାଳୁ ପଳାଇ ଆସନ୍ତୁ ସକାଳୁ ଯଦି ନ ଆସିବେ ତ ଆଉ ମୁଁ ଆଉ କ'ଣ କରିବି କୁହ କାଲି ଯଦି ନ ହେବ ପରଦିନ ଆସନ୍ତୁ କାଲି ପରଦିନ ମୁଁ ମାନେ ଅଫିସ୍ରେ ଅଛି ହଁ ପରଦିନ ଆସନ୍ତୁ ମୁଁ ସାଙ୍ଗେ ସାଙ୍ଗେ ରେଜିଷ୍ଟର କରିବି ତା'ପରେ ଜମି ଫମି ଦେଖିନେବେ ଆଉ କେତେ କ'ଣ କିସ ପଇସା ସେଇଠି ଫିକ୍ସ କରିବା ହେଉ ଠିକ୍ ଅଛି